ପଶୁପାଳନ ସ୍ଥାୟୀ କୃଷି ଓ ଖାଦ୍ୟ ନିରାପତ୍ତା ଏଇଟା ନିଶ୍ଚିତ ଆଜିର ସମ୍ପ୍ରଦାୟ ରେ ମାଂସ ଏବଂ ଦୁଧ ଦୁଇଟା ଯାଙ୍କ ଦୁଇଟାଯାକ ବ୍ୟବସାୟ ମୁଁ କରୁଛି ଗୋଟିଏ ହେଉଛି ବ୍ରଏଲର୍ କୁକୁଡ଼ା ରଖିକରି ତାର ବ୍ୟବସାୟ କରୁଛି ଏବଂ ପାଞ୍ଚଟି ଆମେ ରଖିଚୁ ଯେଉଁ ଜର୍ସି ଗାଈ ତାକୁ ମଧ୍ୟ ଦାନା ଦେଇ ଏବଂ କିଛି ଲୋକକୁ ନିୟୋଜିତ କରିଛୁ ଜଣେ ସେ ଗାଈ କି ବୁଝାସୁଝା କରିବ ଏବଂ ଆଉ ଜଣେ ଅଛି ଦୁହାଁଦୁହିଁ କରିବ ଦୁଇଟା ଲୋକକୁ ରଖିଛି ଦୁଇଟା ଲୋକ ବା ଦୁଇଟା ପରିବାର ସେଠି ଉପକୃତ ହେଉଛନ୍ତି ଏବଂ ମୁଁ ତାଙ୍କୁ ଦାନା ଆଣିକରି ଦେଉଛି ଏବଂ ଦାନା ମାର୍କେଟରେ ବିକ୍ରି କରୁଛି ସେପଟରୁ ମୁଁ ଲାଭବାନ ହେଉଛି ଏବଂ ମୁଁ ଘରେ ମଧ୍ୟ କ୍ଷୀର ପାଇପାରୁଛି ତେଣୁ ଏମିତି ମୋ ନିଜ ପରିବାର ସହିତ ମୋର ଦୁଇଟା ଚାରୋଟି ପରିବାରକୁ ଏକ ଗାଈ ରଖିବା ଫଳରେ ମୁଁ ଆଦେହରେ ଉପକୃତ ବା ଲାଭବାନ କରାଇ ପାରୁଛି ଏବଂ ବ୍ରଏଲର୍ କୁକୁଡ଼ା ଯେଉଁ ଅଛି ସେଠି ମଧ୍ୟ ଦୁଇଟି ଲୋକ ରଖିଛି ଜଣେ ବ୍ରଏଲର୍ କୁକୁଡ଼ାକୁ ଦେଖାଶୁଣା କରିବ ଏବଂ ଆଉ ଜଣେ ଅଛି ସିଏ କେବଳ ମାଂସ କାଟିକରି ସେଲ୍ କରିବ ସେଠି ମଧ୍ୟ ଦୁଇଟି ଲୋକ ଯେଉଁ ଅଛନ୍ତି ନିୟୋଜିତ ଅଛନ୍ତି ସେ ଦୁଇଟି ପରିବାର ମଧ୍ୟ ପ୍ରତି ପାଳିତ ହେଉଛନ୍ତି ତେଣୁ ଏଇଠି ଗାଈ ରଖିକରି କ୍ଷୀର ଉତ୍ପାଦନ କରିବା ସହିତ ସେପଟରେ ବ୍ରଏଲର୍ କୁକୁଡ଼ା ରଖିକରି ମାଂସ ବିକ୍ରି କରିବା ଏବଂ ବ୍ରଏଲର୍ କୁକୁଡ଼ା ଦେଖଭାଲ କରିବା ପାଇଁ ସେଠି ମଧ୍ୟ ଦେଉଛି ବର୍ତ୍ତମାନ ମୋ ପାଖରେ ଚାରୋଟି ପରିବାର ଭଲ ଭାବରେ ଉପକୃତ ହେବା ସହିତ ମୁଁ ନିଜେ ମୋ ପରିବାରକୁ ଭଲ ଭାବରେ ମେଣ୍ଟେନାନ୍ସ୍ କରିପାରୁଛି ମୋ ପିଲାମାନଙ୍କୁ ପାଠ ପଢ଼ାରେ ମଧ୍ୟ ନିୟୋଜିତ ଭଲ ପାଠ ପଢ଼ୁଛନ୍ତି ସେଠି ମୁଁ ଟିଉସନଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କପଡ଼ା ଖାଦ୍ୟ ତାଙ୍କ ଦେହ ପା ଭଲମନ୍ଦ ସବୁ ଦେଖିପାରୁଛି ଏବଂ ନିଜେ ମଧ୍ୟ ଭଲରେ ଅଛି ତେଣୁ ମୁଁ ଆପଣଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଁଛି ଯଦି ଆମେ କାମ କରିବା ମାନସିକତା ରଖିବା ଆମକୁ ସରକାର ମଧ୍ୟ ବିଭିନ୍ନ ଉପାୟରେ ସହଯୋଗ କରୁଛନ୍ତି ତେଣୁ ସିଏ ସହଯୋଗ ଆଣିବା ଏବଂ କାର୍ଯ୍ୟକାରୀ କରିବା ଏବଂ ଏଠି ନିଜେ ଉପକୃତ ହେବା ସେହିତ ବିଭିନ୍ନ ପରିବାର ବିଭିନ୍ନ ଲୋକ ଆଗରେ ବହୁତ ବେନିଫିଟେଡ଼୍ ହେବେ ଉପକୃତ ମଧ୍ୟ ହେବେ